ଆମ କଳାହାଣ୍ଡି ଜିଲ୍ଲାରେ ଅନେକ ସାଂସ୍କୃତିକ ପର୍ବ ଏବଂ କାର୍ଯ୍ୟକ୍ରମ ଗୁଡ଼ିକ ପାଳନ କରାଯାଏ ଯେମିତିକି ଛତର ଯାତ୍ରା ବୁଢ଼ାରାଜା ଯାତ୍ରା ଦୀପାବଳି ପର୍ବ ଏମିତି ଅନେକ ପର୍ବ ପର୍ବାଣି ପାଳନ କରିଥାଉ ସେଥିମଧ୍ୟରୁ ଛତର ଯାତ୍ରା ଅନ୍ୟତମ ଅଟେ ଏହି ଯାତ୍ରାରେ ଆମେମାନେ ବୁଲିବାକୁ ଯାଇଥାଉ ପରିବାର ଏବଂ ସାଙ୍ଗସାଥି ମାନଙ୍କ ସହିତ ସେଠାରେ ବୁଲି ଖାଇବା ପିଇବା ସହିତ ମନ ପସନ୍ଦର ଜିନିଷ ମଧ୍ୟ କିଣିଥାଉ ଏବଂ ଦୀପାବଳି ପର୍ବ ଏହି ପର୍ବରେ ଆମେ ସମସ୍ତ ପରିବାର ସହିତ ବାଣ ଫୁଟେଇ ଥାଉ ଦୀପ ଜାଳିଥାଉ ସାଙ୍ଗସାଥି ମାନଙ୍କ ସହିତ ମଉଜ ମଜଲିସ୍ କରିଥାଉ